ଆମ ଅଞ୍ଚଳରେ ଆଖପାଖରେ ଡାକ୍ତରଖାନା ଅଛି ଯାହା ରୋଗୀ ଉନ୍ନୟନ କେନ୍ଦ୍ର ନାମରେ ହିଁ ଗାଁ ଗାଁ କିଛି ଦୂର ଦୂର ଭିତରେ ଏକ ଗୋଟେ ଡାକ୍ତରଖାନା ରହିବା ଉପଲବ୍ଧ କାହିଁକି ନା ରୋଗୀ ନାଇଁ ତ ମରିକି ଛୋଟ ପୋଟ ହେଇଯାଉଛନ୍ତି ପଛେ ଡାକ୍ତରଖାନାର ସୁବିଧା ରହୁନି ଡାକ୍ତରଖାନା ରହିବା କିଏ ଦରକାର କ'ଣ ପାଇଁ ସମୟ ସମୟରେ କିଛି ରୋଗୀ ଛୋଟପଟ ହେଇଯାଉଛନ୍ତି ପଛେ ଡାକ୍ତରଖାନା ଦୂରରେ ରହୁଛି ଡାକ୍ତରଖାନା ନ ରହିଲେ ମଣିଷର ଅସୁବିଧା ହବ ସେଥିପାଇଁ ଡାକ୍ତରଖାନା ରହିବା ଉଲ୍ଲେଖ